ଓଡ଼ିଶା ଦେଶରେ ଆଜ୍ଞା ଓଡ଼ିଆ ଭାଷାଟା ଆମକୁ ବହୁତ ଭଲ ଲାଗେ ତେଣୁ ଓଡ଼ିଆରେ ବି ଇତିହାସରେ ବି କିଛି ରହିଛି ତେଣୁ ଏଇ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗାଳୀ ହିନ୍ଦୀ ଏଗୁଡ଼ାକ ସବୁ ଏତେ ଇଣ୍ଟରେଷ୍ଟ୍ ନ ଲାଗିଲେ ବି କିଛିଟା ବୁଝିବା ପାଇଁ ଚେଷ୍ଟା ହୁଏ ତେଣୁ ସବୁଠୁ ଆଜ୍ଞା ଓଡ଼ିଶା ଦେଶରେ ଆମର ଓଡ଼ିଆ ଭାଷା ହିଁ ମୋତେ ସବୁଠୁ ଭଲ ଲାଗେ